ଆମ ଜିଲ୍ଲାରେ ନୂଆଖାଇ ରଜ କୁମାର ପୂର୍ଣ୍ଣିମା ବହୁତ ବଡ଼ ଧୁମ୍ଧାମ୍ରେ ହୋଇଥାଏ ଯାହା ଫଳରେ ଆମକୁ ଅଧିକା ମଜା ହୋଇଥାଏ ଗଣେଶ ପୂଜା ସରସ୍ଵତୀ ପୂଜା ଶିବ ଚତୁର୍ଥୀ ଜାଗର ଏବଂ ଅନ୍ୟାନ୍ୟ ପର୍ବପର୍ବାଣି ଆମ ଗାଁରେ ବହୁତ ଭଲ ଭାବରେ ହୋଇଥାଏ ଯାହା ଫଳରେ ଆମେ ଗାଁକୁ ଯାଉ ନୂଆ ସାଙ୍ଗସାଥି କରୁ ଏବଂ ଅନ୍ୟମାନଙ୍କ ସହିତ ମିଶି ରହି ମିଶି ଚଳିଥାଉ